ମୁଁ ଘରେ ରହୁଥିଲେ ମଧ୍ୟ ବାଡ଼ିବଗିଚା କରିଛି ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗେଇଛି ଗଛ ଲଗେଇବା ପାଇଁ ମାଟି ଖୋଳିବା ନିହାତି ଆବଶ୍ୟକ ବିଭିନ୍ନ ସମୟରେ ବିଭିନ୍ନ ଜାଗାରୁ ମାଟି ମଧ୍ୟ ଆଣେ ସେଥିପାଇଁ ମୁଁ କେତେ ଗୁଡ଼ିଏ ଯନ୍ତ୍ରପାତି ମଧ୍ୟ ରଖିଛି ଯଥା କୋଦାଳ ଦାଆ ହାତୁଡ଼ି ହାମର ମୁଁ ଗତ ମାସରେ ଗୋଟିଏ ହାମର କିଣିଥିଲି ଗୋଟିଏ ବଡ଼ ଦୋକାନରୁ ଯେଉଁଟାକି ଗୋଟିଏ ବ୍ରାଣ୍ଡର ନଥିଲା କିନ୍ତୁ ଏହି ହାମରଟି ମୋତେ ବହୁତ ସାହାଯ୍ୟ କରିଛି ମାଟି ଖୋଲିବାରେ ଗଛ ଲଗେଇବାରେ ଏବଂ ପାଣି ପାଣି ଦେବା ପାଇଁ ନାଳି କରିବାରେ ଏ ହମାରଟି ଭଲ ଦାଢ଼ ରହିଛି ଏବଂ ମାଟି ଖୋଳିବାରେ ବହୁତ ସାହାଯ୍ୟ କରୁଛି ଆଉ ଏହି ହାମରରେ ବହୁତ ମାଟି ଖୋଳି ହେଉଛି ଏବଂ ଶୀଘ୍ର ମଧ୍ୟ ମାଟି ଖୋଳି ହେଉଛି ଆଉ ଏହି ହାମରଟି ମୋତେ ସାହାଯ୍ୟ କରୁଛି ଗଛ ଲଗେଇଲା ବେଳେ ଏବଂ ଗଛ ଲଗେଇଲା ପରେ ଚାରିପଟରେ ମାଟି ଦେବାରେ ମଧ୍ୟ ସାହାଯ୍ୟ କରୁଛି ଏବଂ ଏ ହାମରଟି ବିଭିନ୍ନ ସ୍ଥାନରେ ମିଳିଲେ ମଧ୍ୟ ଏଇ ଯେଉଁ ଗାଁ ହାଟରେ ଯେଉଁ ହାମରଟି କିଣିଥିଲି ସେହି ହାମରଟି ବହୁତ ଉପକାରୀ ମୋତେ ସାବସ୍ତ୍ୟ ହୋଇଛି